ଏ କେତେ ଗେଣ୍ଡୁଫୁଲ କେତେ

ଆଉ ମନ୍ଦାର ଫୁଲ ପଦ୍ମଫୁଲ ଗେଣ୍ଡୁଫୁଲ ହାର କେତେ ଆଉ ମୁଁ ଯଦି ଦୁଇଟା ମାଳା ନେଲେ କେତେ ଦୁଇଟା ନେଲେ ଏତେ କମ୍ ଦେଲେ ହେବ କି ହେଲେ ଦୁଇଟା ମାଳାକୁ ଦଶ ଟଙ୍କା ଦେଲେ ହବ ନାହିଁ କି ପାଞ୍ଚଟା ନେବୁ ମାଳା ଆଉ କେତେ ଦେବ ହଉ ଆଜ୍ଞା ଠିକ୍ ଅଛି ମୁଁ ଦଶ ଟଙ୍କା ଦେଉଛି ଦୁଇଟା ମାଳ ଦିଅ ଗୋଲାପ ଫୁଲ କେମିତି ଆଜ୍ଞା ପାଞ୍ଚଟା ଦେବେ ପେକ୍ କରି ଦିଅନ୍ତୁ ଆଉ ପଦ୍ମ ଫୁଲ ଗୋଟେ ପାଞ୍ଚଟା ଆଉ ସେ କଇଁଫୁଲ ଅଛି ଆଜ୍ଞା ଦେଖନ୍ତୁ କୋଡ଼ିଏ ଟଙ୍କା ହେଲେ ସେଇଟା ଗୁଟେ ଦଶଟା ପେକ୍ କରି ଦିଅନ୍ତୁ କେତେ ହେଲା କି ଟୋଟାଲ୍ ତିନିଶହ ପଚିଶି ହଉ ଠିକ୍ ଅଛି ତିନିଶହ ନେଇଯାନ୍ତୁ କୋଡ଼ିଏ ଆଉ କାହିଁକି ନେବେ ତିନିଶହ ନେଇଯାନ୍ତୁ ନିଅନ୍ତୁ ସାର୍ ପଇସା ହଉ ଠିକ୍ ଅଛି ଆଜ୍ଞା ଆସୁଛି ଆଜି